ଇଣ୍ଟର୍ନେଟ୍ ବେଙ୍କ୍କିଙ୍ଗ୍ ଇହାଦେ ବହୁତ୍ ଭଲ୍ ସୁବିଧା କରୁଛେ ଯେନ୍ତା ଆଗ୍ରୁ କ୍ୟାସ୍ ନେଇକରି ଗଲେ ହେ କେନୁ ପଡ଼ିଯାଉଥିଲା କେନ କାଣା ହେଇଉଥିଲା କିନ୍ତୁ ଇହାଦେ ଯେନ୍ ଇଣ୍ଟର୍ନେଟ୍ ବେଙ୍କ୍କିଙ୍ଗ୍ ହେଇଛେ ଫୋନ୍ପେ' ହେଲା ଗୁଗୁଲ୍ ପେ' ଆଉ କେନ୍ସି ପେ' ହେଲା କି ଆମେ ସେଟା ଡାଇରେକ୍ଟ୍ ଇ ମାନେ ଫୋନ୍ ମାନେ ପେ' କରି ପାରୁଛୁ ଆଉ କାହାକେ ଯଦି ପଠାବାର୍ ହେଲେ ବି ବ୍ୟାଙ୍କ୍ନିକେ ଯିବାକୁ ପଡ଼ୁଥିଲା ସେତାନି ପଏସା ଦେବାର୍ ଥିଲା ଜେନ୍ମାନେ ଦୂରିଆ ଥିଲେ ଯେନ୍ ଛୁଆମାନେ ବାହାରେ ପଢ଼ୁଥିଲେ ତାହାକୁ ପଇସା ପଠାବାର୍ ଲାଗି ଲେଟ୍ ହେଉଥିଲା ବ୍ୟାଙ୍କ୍ ନିକେ ଗଲେ ଯାଇ ହେଇପାରୁଥିଲା କିନ୍ତୁ ଇହାଦେ ଇଣ୍ଟର୍ନେଟ୍ ବେଙ୍କ୍କିଙ୍ଗ୍ ଲାଗି ବୋଲି ବହୁତ୍ ଆର୍ ସୁବିଧା ହଉଛେ ସାଙ୍ଗେ ସାଙ୍ଗ୍ ଫୋନ୍ ମାଧ୍ୟମ ଥି ଯଉଚେ ଆରୁ ତାଙ୍କ ଏକାଉଣ୍ଟ୍ରେ ଜମା ହଉଛେ ବହୁତ୍ କିଛି ଇଟା ଭଲ୍ ଆଏ ସୁବିଧା ବହୁତ୍ ଭଲ୍ ସୁବିଧା ଦଉଛେ କେନୁ କେନ୍କେ ଗଲେ ବେଲେ ଫୋନ୍ପେ' କରି ନଉଚୁଁ କେନୁ ଇଟା ହେଲା ଅର୍ଜେଣ୍ଟ୍ କେସ୍ରେ ଡର୍ ଥିଲା ଏ ଇଟାବି ଡର୍ ନାଇଁ ଲାଗ୍ବାର୍ ସିକ୍ୱର୍ ହିଁ ଏ ଇଣ୍ଟର୍ନେଟ୍ ବ୍ୟାଙ୍କିଙ୍ଗ୍ଟା ହଉ ଭଲ୍ ହିଁ ଇଣ୍ଟର୍ନେଟ୍ ବେଙ୍କ୍କିଙ୍ଗ୍